ହଁ ଆମର ଆମ ଅଞ୍ଚଳରେ ଟ୍ରାଭେଲ କମ୍ପାନୀ ଅଛି ବାଇକ ସୋ ରୁମ୍ ଅଛି ମହିନ୍ଦ୍ରା ଟ୍ରାକ୍ଟର ସୋ ରୁମ୍ ଅଛି ଅଟୋ ସୋ ରୁମ୍ ବି ଅଛି ହଁ ସେ ତାଙ୍କର ପୁରା ଏଜେଣ୍ଟ ଯିଏ ଅଛନ୍ତି ବହୁତ ବଢ଼ିଆ କଥାବାର୍ତ୍ତା ଆମକୁ ବହୁତ ରେସପେକ୍ଟ ଦେଇକି ଗଲେ କଥାବାର୍ତ୍ତା ହୁଅନ୍ତି ଆମେ ବହୁତ ଖୁସିରେ ସେଠି ଯାଇକରି ଗାଡ଼ି ଧରିକି ଆସୁ